ପାଣିରେ କାଓଡ଼ଙ୍ଗ ମିଶାଇ ପ୍ରବେଶ ଦ୍ଵାରାରେ ସିଞ୍ଚନ କରିବା ପଛରେ ଯୁକ୍ତି ଅଛି କାରଣ ଗାଈ ଗାଈର ମଳମୂତ୍ର ଏଇଭଳି ଶକ୍ତିଶାଳି ପଦାର୍ଥ ଅଟେ କି ଯାହା କି କୀଟାଣୁ ବୀଜାଣୁ ବା ଉଦ୍ଭିଦ ବା ଯେଉଁ ଜୀବ ଗୁଡ଼ିକ ଆମର ରୋଗ ସୃଷ୍ଟିକାରି ଜୀବଗୁଡ଼ାକ ନଷ୍ଟ କରି ଦେଇଥାନ୍ତି କାଓଡ଼ଙ୍ଗରେ ମିଥେନ ଭଳି ଏକ ଏକ ଶକ୍ତି ଅଛି ଯାହାକି ପକାଇବା ଦ୍ଵାରା ସାପ ମୂଷା ବା ବିଭିନ୍ନପ୍ରକାରର ବାହ୍ୟ ସରୀସୃପ ମାନେ ଘର ଭିତରକୁ ଆସି ପାରନ୍ତି ନାହିଁ ସକାଳୁ ପକାଇବା ଦ୍ଵାରା ତାହା ରାତିରେ ଯଦି କୌଣସି କାରଣରୁ ତୁମ ପାଖ ଅଞ୍ଚଳଗୁଡ଼ିକ ବିଶୁଦ୍ଧହୋଇଥାଏ ତାହା ଶୁଦ୍ଧିକରଣ ହୋଇଥାଏ ସେଥିପାଇଁ ତାର ବୈଜ୍ଞା ବୈଜ୍ଞାନିକ କାରଣ ଥିବାରୁ ଓ ସେଥିରେ ସି ଏଚ ଫୋର ବା ମିଥେନ ଥିବାରୁ ଯାହାକି ଆମକୁ ବିଭିନ୍ନପ୍ରକାର ଛୋଟ ଛୋଟ ଜୀବ ବିଭିନ୍ନ ଜୀବମାନଙ୍କ ଠାରୁ ରକ୍ଷା କରିଥାଏ ସେଥିପାଇଁ ଆମେ କାଓଡ଼ଙ୍ଗକୁ ପାଣିରେ ମିଶାଇ ପ୍ରବେଶ ଦ୍ଵାରରେ ସିଞ୍ଚନ କରୁ